ସମୁଦ୍ର ଭିତରେ ଯେତେବେଳେ ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ଯାଆନ୍ତି ସେଇଠୁ ରାତି ସାରା ବା ଦିନରେ ମାଛ ଧରି ସମୁଦ୍ର କୂଳକୁ ଆଣନ୍ତି ସମୁଦ୍ର କୂଳରୁ ମାଛ ଯାଏ ଗୋଦାମ ଗୃହକୁ ଗୋଦାମ ଗୃହରୁ ମାଛ ସେମାନେ ବଜାରକୁ ଆଣନ୍ତି ବଜା ବଜାରରେ ବିଭିନ୍ନ ପ୍ରକାର ଛୋଟ ବେପାରୀ ବଡ଼ ବେପାରୀ ସବୁ ସେଇଠୁ ମାଛ ନେଇ ବଜାରରେ ମାଛ ବିକନ୍ତି କିଏ ଚିଙ୍ଗୁଡ଼ି ମାଛ ବିକନ୍ତି କିଏ ବଡ଼ ମାଛ ବିକନ୍ତି କିଏ ବିଭିନ୍ନ ପ୍ରକାର ସମୁଦ୍ରର ମାଛ ବଜାରରେ ପଡ଼ିଥାଏ ଏବଂ ସେ ମାଛ ଗୁଡ଼ାକ ଡାଇରେକ୍ଟ ସମୁଦ୍ରରୁ ମାଛ ବଜାରକୁ ଆସେ ନାହିଁ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ମାଛ ଧରନ୍ତି ସେମାନେ ସମୁଦ୍ର ତଟୁକୁ ଆଣନ୍ତି ସମୁଦ୍ର ତଟୁରୁ କିଛି ମାଛ ବା ସେମାନେ ପ୍ରାୟ ବିକ୍ରି କରନ୍ତି ଆଉ ସବୁ ଗୁଡ଼ାକ ମାଛ ଗୋଦାମକୁ ଆସେ ମାଛ ଗୋଦାମରୁ ହିଁ ସବୁ ମାଛ ବଜାରକୁ ଯାଏ